ହ୍ୟାଲୋ ଆପଣ ସ୍ଵିଗିରୁ କହୁଛନ୍ତି କି ମୁଁ ମାନସ ରଞ୍ଜନ ମହାପାତ୍ର ତାଳକଣିରୁ କହୁଛି ମୋ'ର ଚିକେନ ବିରିୟାନୀ ଦୁଇଟା ଭେଜ କୁର୍ମା ଦୁଇଟା ଚିଲ୍ଲି ଚିକେନ ଦୁଇଟା ଦରକାର ଅଳ୍ପ ମସଲା ହୋଇଥିବ ସ୍ୱାଦିଷ୍ଟ ହୋଇଥିବ ଆପଣ ଗୋଟିଏ କାମ କରିବେ ପ୍ରଣବ ରେଷ୍ଟୁରାଣ୍ଟରୁ ଆଣି ତାଳକଣି ବୈଦ୍ୟନାଥ ଦେବ ମନ୍ଦିର ପାଖରେ ପହଞ୍ଚିଯିବେ ମୋତେ କଲ କରିଦେଲେ ମୁଁ ସେଠାରୁ ନେଇଯିବି